ମନୁଷ୍ୟ ଯେତେବେଳେ ଜନ୍ମ ଗ୍ରହଣ କରିଥାଏ ସେ ନିଜ ମାଆ ପେଟରୁ କେବେ କୌଣସି କଥା ଶିଖିକରି ଆସିନଥାଏ ଜନ୍ମ ହୋଇସାରିବା ପରେ ନିଜର ଆଞ୍ଚଳିକ ଭାଷାକୁ ନେଇ ସେ ଭାଷା ଶିଖିବାକୁ ଲାଗିଥାଏ ମୁଁ ଜନ୍ମଗ୍ରହଣ କରିଛି ଓଡ଼ିଶାରେ ମୋର ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ହେଉଛି ମୋର ମାତୃଭାଷା ତେଣୁକରି ମୁଁ ନିଜକୁ ନିଜେ ଗର୍ବ ଅନୁଭବ କରୁଛି ଓଡ଼ିଆ ଭାଷା ଶିଖିବା ବହୁତ ସହଜ ଯାହାଦ୍ୱାରା କି ମାନେ ଆମେ ଓଡ଼ିଆ ଭାଷା ଶିଖିଛୁ ବୋଲି ଓଡ଼ିଶାରେ ଥିବା ଲୋକମାନଙ୍କ ସହିତ ଆମେ ଭଲରେ କଥା ହେଇପାରୁଛୁ ଓଡ଼ିଆ ଭାଷାର ମହତ୍ଵ କହିବାକୁ ଗଲେ ବିଭିନ୍ନ ପ୍ରକାରର ହୋଇଥାଏ ଓଡ଼ିଆ ଭାଷା ଗୋଟେ ଛୋଟ ଛୁଆ ଯେତେବେଳେ ଜନ୍ମଗ୍ରହଣ କରେ ତାପରେ ନିଜ ମାଆ ଠାରୁ ସାଙ୍ଗସାଥି ଭଉଣୀ ଠାରୁ ସେ ବିଭିନ୍ନ ପ୍ରକାରର କଥା ଶିଖିଥାଏ ଯେହେତୁ ମୁଁ ଓଡ଼ିଶାର ଜନ୍ମଗ୍ରହଣ କରିଛି ମୋ ବାପା ମାଆ ଭାଇ ଭଉଣୀ ସମସ୍ତେ ଓଡ଼ିଆ ଅଟନ୍ତି ତ ସେମାନେ ଓଡ଼ିଆ କହିବା ଦ୍ୱାରା ମୁଁ ବି ସେମାନଙ୍କଠୁ ଓଡ଼ିଆ ଶିଖିଲି ତେଣୁକରି ଓଡ଼ିଆ ଭାଷା ବହୁତ ଅଗ୍ରଗତି ଚାଲିଛି ଓଡ଼ିଶାରେ ବାହାର ଦେଶର ଲୋକମାନେ ଆସିଲେ କିନ୍ତୁ ତ ଓଡ଼ିଆକୁ ବୁଝିପାରନ୍ତିନି ଓଡ଼ିଆ ଭାଷାର ମହତ୍ଵ ସେମାନେ ଜାଣି ସାରିବା ପରେ ଓଡ଼ିଆ ଭାଷା କଣ ସେମାନେ ବି ଓଡ଼ିଆ ଭାଷା ବୁଝିବାକୁ ଚେଷ୍ଟା କରନ୍ତି ତେଣୁକରି ଓଡ଼ିଆକୁ ସମ୍ମାନ ଦେବା ହେଉଛି ଆମର ଓଡ଼ିଆମାନଙ୍କର କର୍ତ୍ତବ୍ୟ ଓଡ଼ିଶା ଓଡ଼ିଶାକୁ ସମ୍ମାନ ଦେବା ତା ସହିତ ଆମର ମାତୃଭାଷା ଓଡ଼ିଆକୁ ବି ସମ୍ମାନ ଦେବା ଉଚିତ୍ ଯାହାଦ୍ୱାରା କି ଆମ ଓଡ଼ିଶାକୁ ସମସ୍ତେ ଭଲ ପାଇବାକୁ ଚେଷ୍ଟା କରିବେ ମାତୃଭାଷା ଓଡ଼ିଆକୁ ସମସ୍ତେ ଶିଖିବାକୁ ମଧ୍ୟ ଆଗ୍ରହୀ ହୋଇପାରିବେ ତେଣୁକରି ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ମାତୃଭାଷା ହେଉଛି ମାଆର ଭାଷା ମାଆ ଭାଷାକୁ କେବେ ଅବମାନନା କରିବା ଅନୁଚିତ୍ ସଦାସର୍ବଦା ମାଆକୁ ସମ୍ମାନ ଦେବା ଆମର ମାତୃଭାଷାକୁ ବି ସମ୍ମାନ ଦେବା